ଭାରତରେ ସମସ୍ତେ ଚାହା ଭଲପାଆନ୍ତି ମୁଁ ମଧ୍ୟ ଚାହା ଭଲପାଏ ଆଜିକାଲି ସମସ୍ତଙ୍କ ଗୋଟେ ଫ୍ୟାସନ୍ ହେଇଗଲାଣି ସମସ୍ତଙ୍କ ଘରକୁ ଗଲାବେଳେ ସମସ୍ତେ ଚାହା ଆଗେ ସମସ୍ତଙ୍କୁ ଅଫର୍ କରନ୍ତି ଯଥା ଚାହାଟା ଏତେ ଭଲ ଲାଗେ ସମସ୍ତଙ୍କୁ କଡ଼ା ବି ରଖେ ଶରୀରକୁ ଯାହାଫଳରେ ଆମର କାମ କରିବାର ଏନର୍ଜି ବଢ଼େ ଆମେ ଚାହା ବହୁତ ଭଲ ପାଉ ବେଶି କରି ମୁଁ ଚାହା ଅମୁଲରେ ତିଆରି କରେ ଅମୁଲରେ ଚାହା ତିଆରି କଲେ ସେଇଟା ବହଳିଆ ହୋଇଥାଏ ଆଉ କ୍ଷୀରରେ ଚାହା କଲେ ସେଇଟା ସେଟାବି ଟେଷ୍ଟି ହେଇଥାଏ ଯାହାଫଳରେ ଆମେ ବି ତାକୁବି ମଲାଇ ମାରି ମଲାଇ ମାରିକି ତାକୁ ଚାହାଟା ପିଉ ଆଉ ବହୁତ ଭଲ ଲାଗେ ଯେଉଁମାନେ ଆସନ୍ତି ଆମେ ତାଙ୍କୁ ଚାହା ଆଗେ ଦେଉ ଚାହାଟା ହେଉଛି ଗୋଟେ ଅତି ସୁନ୍ଦର ଜିନିଷ ଯାହାଫଳରେ ଆମେ ଚାହାକୁ ବହୁତ ସମସ୍ତେ ଭଲପାଆନ୍ତି ସାରା ଓଡ଼ିଶାରେ ଭଲପାଆନ୍ତି ସାରା ଭାରତରେ ବି ଭଲପାଆନ୍ତି ଆମେ ଚାହାକୁ ପ୍ରତିଦିନ ପାନୀୟଜଳ ପାନୀୟଜଳ ଯେମିତି ବ୍ୟବହାର କରୁ ଏଟା ଗୋଟେ ପାନୀୟଜଳ ନହେଲେ ବି ଦୁଇ ଟାଇମ୍ ତିନି ଟାଇମ୍ ପାଞ୍ଚ ଟାଇମ୍ ଲୋକ ବ୍ୟବହାର କରନ୍ତି ଯାହାଫଳରେ ସେମାନଙ୍କର ସନ୍ତୁଷ୍ଟି ଆସେ ଆଉ ଆମେ ସେଥିପାଇଁ ଚାହାର ବହୁ ପରିମାଣରେ ବ୍ୟବହାର କରିଥାଉ